ମୁଁ ଯେତେବେଳେ ଦଶ ବର୍ଷ ହେଇଥିଲି ମୁଁ କ୍ରିକେଟ୍ ଖେଳିବାକୁ ବହୁତ ପସନ୍ଦ କରିଥିଲି ମୋତେ ଘରେ ରହିକି ଫ୍ରି ଫାୟାର୍ ଗେମ୍ ଖେଳିବାକୁ ପସନ୍ଦ ଲାଗେ ଆଉ ଫୁଟ୍ବଲ୍ ଖେଳିବାକୁ ପସନ୍ଦ ଲାଗେ ଖେଳ ଆଉ ବ୍ୟାଡ଼ମିଣ୍ଟନ୍ ଖେଳିବାକୁ ବହୁତ ପସନ୍ଦ ଲାଗେ ଭଲ ଲାଗେ କ୍ରିକେଟ୍ ମୁଁ ମୋ ସାଙ୍ଗମାନଙ୍କ ସହ ଖେଳିବାକୁ ଯାଏ ମୋତେ ବେଟିଂ କରିବା କିପିଂ କରିବା ଆଉ ଅଲରାଉଣ୍ଡର୍ ହେବା ପସନ୍ଦ କ୍ରିକେଟ୍ ଦେଖିବାକୁ ବହୁତ ଲୋକ ପସନ୍ଦ କରିଛନ୍ତି ଆଉ ଗ୍ରାଉଣ୍ଡ ଗ୍ରାଉଣ୍ଡ ଭରି ହେଇଯାଉଛି କ୍ରିକେଟ୍ ପ୍ରାୟ ସମସ୍ତଙ୍କୁ ପସନ୍ଦ ଲାଗେ ଛୋଟରୁ ବଡ଼କୁ ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଲାଗେ ଲୋକଙ୍କୁ ପସନ୍ଦ ଲାଗେ